ଖରାଦିନରେ ବିଭିନ୍ନ ପ୍ରକାର ପାନୀୟ ଦ୍ରବ୍ୟ ପିଇବାକୁ ଇଚ୍ଛା ହୁଏ ସେଥିପାଇଁ ମୁଁ କଲେଜ୍ ଗଲେ ଦୋକାନରୁ ସ୍ପ୍ରାଇଟ୍ କୋଲ୍ଡ଼ ଡ୍ରିଙ୍କସ୍ ଆଖୁପଣା ମ୍ୟାଙ୍ଗୋ ଜୁସ୍ ଏମିତି ସବୁ ପିଇକି ଆସେ ଏମିତି ମାସେ ଚାଲିଲା ଏହିସବୁ ପିଇ ପିଇ ପିଇ ଆମେ ଏମିତି ମାସ ଚାଲିଲୁ ଏହିସବୁ ପିଇପିଇ ମୋର ଦେହ ଖରାପ ହେଇଗଲା ଡାକ୍ତରଙ୍କ ପାଖକୁ ଗଲା ପରେ ଡାକ୍ତର କହିଲେ ଆପଣ ତୁମେ କେଉଁ ସବୁ ପାନୀୟ ଜଳ ବ୍ୟବହାର କରୁଛନ୍ତି ମୁଁ ଏହିସବୁ ବିଷୟରେ କହିଲି ଡାକ୍ତର ମୋତେ ବି ଏବଂ ମୋ ବାପା ମାଆଙ୍କୁ ଗାଳିଦେଲେ କହିଲେ ଘରେ ତିଆରି ପାନୀୟ ଜଳ ପିଇବାକୁ ଦିଅ ସେବେଠାରୁ ମୋ ମା' ମୁଁ ଘରୁ ବାହାରିକି ଗଲେ ଏବଂ ଘରକୁ ଆସିଲେ ମୋ ମା ମୋ' ପାଇଁ ନିଜେ ଘରେ ଲେମ୍ବୁପଣା ମ୍ୟାଙ୍ଗୋ ଜୁସ୍ ତରଭୋଜ ଜୁସ୍ ଲସି ମାଣ୍ଡିଆ ସରବତ ଏହିସବୁ ବନାଏ